ଦେଖନ୍ତୁ ମାଛ ହେଉଛି ଏକ ଜଳଚର ଜୀବ କିନ୍ତୁ ଦିନକୁଦିନ କ'ଣ ହେଉଛି ବିଭିନ୍ନପ୍ରକାର ନଦୀ ନାଳ ପୋଖରୀ ଏଥିରେ ଦିନକୁଦିନ ମାଛ ସଂଖ୍ୟା ଯେମିତି ଆଗରୁ ଯେଉଁ ପ୍ରକାରର ମାଛ ଥିଲେ ଆଉ ସେ ବହୁତ କିଛି ମାଛ ଏବେ ବିଲୁପ୍ତ ହୋଇଗଲେଣି ଯେଉଁମାନଙ୍କୁ ଦେଖିବାକୁ ମିଳୁନାହିଁ କମିଗଲେଣି ସେ ସଂଖ୍ୟା କାରଣ ଆଜିର ଦିନରେ ବିଲ ହାଟରେ ସବୁ ବିଷ କୀଟନାଶକ ସବୁ ବ୍ୟବହାର କରାଯାଉଛି ଯାହା ଦ୍ୱାରା ସେଗୁଡ଼ା ସବୁ ପାଣିରେ ପାଣି ପ୍ରଦୂଷଣ ଦୂଷିତ ହୋଇ ସେ ପାଣି ବିଷାକ୍ତ ହୋଇ ସେଥିରେ ମାଛମାନେ ମରିଯାଉଛନ୍ତି ଯାହା ଫଳରେ ସେମାନଙ୍କର ବଂଶ ନିପାତ ହେଇଯାଉଛି ତା ଆଉ ଗୋଟେ ଜିନିଷ ମାଛ ଯେଉଁ ବନ୍ୟା ବାତ୍ୟା ବିଭିନ୍ନପ୍ରକାର ହେଉଛି ସେ ବନ୍ୟା ବାତ୍ୟା ମାଧ୍ୟମରେ ମଧ୍ୟ ଜଳବାୟୁ ଦୂଷିତ ହୋଇଗଲାଣି ସେଥିପାଇଁ ବିଭିନ୍ନ ମାନେ ବାତ୍ୟା ସକାସେ ସେ ମାଛଗୁଡିକ ମଧ୍ୟ ବହୁତ ଆଡ଼େ ମରିଯାଉଛନ୍ତି ଓ ବିଲୁପ ହୋଇଯାଉଛନ୍ତି ସେଥି ପାଇଁ ପ୍ରତି ନଦୀ ନାଳ ପୋଖରୀ ଏଗୁଡ଼ିକୁ ସଫା ରଖିବା ଦରକାର ବିଭିନ୍ନପ୍ରକାର ଯେଉଁ ରାସାୟନିକ କୀଟନାଶକ ଦ୍ରବ୍ୟ ଯେଉଁଗୁଡ଼ାକ ଅଛି ସେଗୁଡିକ ବ୍ୟବହାର ନ କରିବା ଦରକାର ଏହା ଏହା ବ୍ୟତୀତ ଯଦି ଆମ ଯେଉଁ ଚାଷବାଡ଼ିରେ କିମ୍ବା ଯେଉଁ ଆମେ ଯେଉଁ ବ୍ୟବହାର କରୁଛନ୍ତି ଯେଉଁ ବିଷ ଯେକୌଣସି ସେଇଟା ଯଦି ଆମର ଯଦି ଜୈବିକ ଜିନିଷ ଯଦି ଆମେ ବ୍ୟବହାର କରିପାରନ୍ତେ ତା'ହାଲେ ଏହି ଯେଉଁ ପ୍ରଭାବଟା ପଡ଼ୁଛି ଏହି ପ୍ରଭାବଟା ପଡ଼ନ୍ତାନି ଯାହାଫଳରେ ସେମାନେ ସେମାନେ ସୁରକ୍ଷିତ ଭାବରେ ରହିପାରନ୍ତେ ତାହା ସହିତ ଯଦି ଯେଉଁ ନଈ ନାଳ ଯେଉଁ ପୋତିଯାଉଛି ନଈ ନାଳଗୁଡ଼ିକୁ ଯଦି ଆମେ ପ୍ରତ୍ୟେକ ବର୍ଷ ତାକୁ ପରିଷ୍କାର କରିକି ପରିଚ୍ଛନ୍ନ କରିକି ଯେତିକି ପାଣି ରହିବା ଯେଉଁ ଜାଗାରେ ପ୍ରତ୍ୟେକ ପାଣି ରହିବା ଜାଗା ମାଛ ରହୁଥିବା ଜାଗାଗୁଡିକୁ ସବୁ ପାଣିର ବ୍ୟବସ୍ଥା ଠିକ୍ଠାକ୍ କଲେ ଏହି ମାଛମାନେ ସେମାନଙ୍କର ବଂଶବିସ୍ତାର କରିପାରିବେ ଓ ମାଛମାନେ ବହୁତ ଆରାମରେ ସେମାନେ ରହିପାରିବେ ଏହିସବୁ ବ୍ୟବସ୍ଥାଗୁଡିକ କରିବା ନିହାତି ଦରକାର